ମୋ ଭଉଣୀର ଜନ୍ମ ଦିନ ଥିଲା ସେ ଟାଇମ୍ରେ ମାଆଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା ବହୁତ ଗେଷ୍ଟ୍କୁ ବି ଡ଼କା ହୋଇଥିଲା ଆସିବା ପାଇଁ ସେଥିପାଇଁ ମୁଁ ନିଜେ ରୋଷେଇ କରିବାକୁ ମୋତେ ପଡ଼ିଥିଲା ଯାହା ବି ହେଲେ ପାଞ୍ଚ ଛଅ ପ୍ରକାର ଆଇଟମ୍ ଥିଲା ମୁଁ କେମିତି ଜଲ୍ଦି ଜଲ୍ଦି ସାରିବି ସେ ବାବଦରେ ଥିଲି ଗୋଟେ ଚୂଲି ଲଗେଇଥିଲି କାଠ ଚୂଲି ଗ୍ୟାସ୍ ବି ଲଗେଇଥିଲି ଗ୍ୟାସ୍ ଆଉ ଚୂଲି ମାଧ୍ୟମରେ ମୁଁ ରୋଷେଇ ଶେଷ କରିଥିଲି ଗୋଟେ ପଟେ ଭାତ ପାଣି ବସେଇଲା ବେଳକୁ ଆଉ ଗୋଟେ ପଟେ କ୍ଷୀରି ପାଣି ବି ବସେଇ ନେଇଥିଲି ଡ଼ାଲମା ପାଇଁ ପରିବା ପତ୍ର ସବୁ କାଟା କଟାକଟି କରିନେଇଥିଲି ସେ ଟାଇମ୍ ଭିତରେ ପାଣି ଗରମ ହୋଇଯାଇଥିଲା ଚାଉଳ ପକେଇ ନେଇଥିଲି ଭାତ ହେବା ଭିତରେ ଭାତ ଗାଳି ସାରିବା ପରେ ପରିବା ଧୋଇକି ଡ଼ାଲମା ବି ବସେଇ ଦେଇଥିଲି ଡ଼ାଲମା ଜୋଗାଡ଼ିବା ଭିତରେ କ୍ଷୀରିରେ ପାଣି ବସେଇଥିଲି ସେଥିରେ କିଛି ଚାଉଳ ଦେଇଥିଲି ତା ପରେ କ୍ଷୀର ଦେଇକି ତାକୁ ଫୁଟେଇ ନେଇଥିଲି ତା ପରେ ଆସି ଖଟା ପାଇଁ କିଛି ଟମାଟୋ କାଟି ନେଇଥିଲି ଖଟା ପାଇଁ କାଟିବା ଭିତରେ ଡ଼ାଲମା ହୋଇଯାଇଥିଲା ମୋର ଡ଼ାଲମା ହେଲା ଭିତରେ କ୍ଷୀରି ବି ଫୁଟିଯାଇଥିଲା କ୍ଷୀରି ଶେଷ ହେଲା ବେଳକୁ ମୁଁ ଟମାଟୋ ଜୋଗାଡ଼ି ଟମାଟୋ ଖଟା ଜୋଗାଡ଼ିବା ପାଇଁ ଆସିଥିଲି କ୍ଷୀରି ଶେଷ କଲାବେଳେ ଟମାଟୋ ଖଟା କରିନେଇଥିଲେ ଆଉ ଗୋଟେ କାଠ ଚୂଲି ମାଧ୍ୟମରେ ଭାତ ହୋଇଯାଇଥିଲା ସେଥିରେ ପାମ୍ପଡ଼ ଛାଣି ନେଇଥିଲି ତାପରେ ପନିର୍ ପାଇଁ ମଧ୍ୟ ଜୋଗାଡ଼ିଥିଲି ଏମିତି ହୋଇ ମୋର ଭାତ ଡ଼ାଲମା କ୍ଷୀରି ଖଟା ପନିର୍ ମଧ୍ୟ ହୋଇଯାଇଥିଲା ତାପରେ କିଛି ଗେଷ୍ଟ୍ମାନଙ୍କ ପାଇଁ କିଛି ପାମ୍ପଡ଼ ବି ର ବନ୍ଦୋବସ୍ତ ଥିଲା ପାମ୍ପଡ଼ ବି ଛାଣି ନେଇଥିଲି ତାପରେ ବହୁତ ଭଲସେ ତାଙ୍କୁ ଖାଇବାକୁ ଦେଇଥିଲି ଭାତ ଡ଼ାଲମା ଖଟା କ୍ଷୀରି ପାମ୍ପଡ଼ କରିଥିଲି ଏତେ ଗେଷ୍ଟ୍ ଯେହେତୁ ଥିଲେ ସେମାନଙ୍କୁ ଏକା ସବୁ ପରଷାପରଷି ମଧ୍ୟ କରିଥିଲି